ବେକାରି କାରଣରୁ ଅଧିକ ପରିମାଣରେ ଅପରାଧ ଘଟୁଥିବାର ନଜିର ରହୁଛି କେତେକ ଯୁବକମାନେ ତାସ୍ ଖେଳିବା ମଦ ପିଇବା ଗଞ୍ଜେଇ ଚାଲାଣ ପରି ଅନେକ ଘଟଣା ଗୁଡ଼ିକ ଅଞ୍ଚଳରେ ବଢ଼ୁଥିବାର ଜଣାଯାଏ ଅଧିକ ପ ପାଠ ଅଧ୍ୟୟନ କରୁ କରୁ ଶାରୀରିକ ପରିଶ୍ରମ ବିଶିଷ୍ଟ କାର୍ଯ୍ୟ କରିବାକୁ ପିଲାମାନେ ଅମଙ୍ଗ ରାତାରାତି ବଡ଼ ହେବାର ସ୍ୱପ୍ନ ନେଇ ମଧ୍ୟ ଅପରାଧ ବଢ଼ୁଛି ନିରକ୍ଷରତା ହେତୁରୁ କିମ୍ବା କୌଣସି ନା କୌଣସି ଅସଭ୍ୟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସି ସାମୂହିକ ଭାବ ଅପରାଧ ଘଟାଉଥିବାର ମଧ୍ୟ ଜଣାପଡ଼େ ନିଶ୍ଚୟ ଦାରିଦ୍ର୍ୟ ମଧ୍ୟ ଏକ କାରଣ ଦାରିଦ୍ର୍ୟ ଦୂରୀକରଣ ଓ ରୋଜଗାରକ୍ଷମ ଦ୍ୱାରା ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ